ମୁଁ ଏକ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ଆମ ଗାଁରେ ବହୁତ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ବସବାସ କରୁଛନ୍ତି ତାଙ୍କ ସମ୍ପ୍ରଦାୟରେ ହୋଲି ଖେଳ ବହୁତ ନିଆରା ଏପରି ରଙ୍ଗ ଖେଳ ମୋତେ ଭାରି ଭଲ ଲାଗେ ହୋଲି ଦିନ ଆମେ ସେ ହିନ୍ଦୁ ସମ୍ପ୍ରଦାୟ ସବୁ ଗାଁ ଲୋକ ମିଶି ଆମେ ସେ ହୋଲି ଖେଳ ଖେଳୁ ହୋଲି ଖେଳ ଏକ ବହୁତ ରଙ୍ଗୀନ ପର୍ବ ଏତେ ନିଆରା ପର୍ବ ସମସ୍ତଙ୍କ ମୁହଁରେ ସେଇ ସାତ ରଙ୍ଗ ଲାଗିଥାଏ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରିଥାଉ କରୁଛନ୍ତି ଏହା ଏକ ଭାଇଚାରାର ପର୍ବ ହୋଲି ପର୍ବ ମୋତେ ଲାଗେ ଏକ ରଙ୍ଗୀନ ପର୍ବ ଆଉ ଏହା ସବୁ ଦିନ ଆସୁ ମୁଁ ବହୁତ ଆନନ୍ଦ ଉପଭୋଗ କରିଥାଏ ଏହି ହୋଲି ଖେଳରେ ସେମାନଙ୍କ ସହିତ ମିଶି ସମସ୍ତଙ୍କୁ ହୋଲି ଲଗାଇବା ଆଉ ସେଇ ହୋଲିର ଉଦେଶ୍ୟ ଯେ ଆମେ ସମସ୍ତେ ମିଳିମିଶି ରହିବା ଏକ ରଙ୍ଗରେ ସମସ୍ତେ ରଙ୍ଗିତ ହେବା